ତେର ବାର ଦୁଇ ହଜାର ସାତ ତିରିଶ ଚାରି ଦୁଇ ହଜାର ଚାରି ଏଗାର ଦଶ ଦୁଇ ହଜାର ଦୁଇ ଷୋହଳ ଚାରି ଦୁଇ ହଜାର ବାଇଶ ଉଣେଇଶ ଚାରି ଦୁଇ ହଜାର ତେଇଶ